ଓଡ଼ିଆଭାଷା ହେଉଛି ଓଡ଼ିଶାର ମାତୃଭାଷା ଏହା ବ୍ୟବହାର ସମୂହ ସହିତ ବଦଳିବାରେ ଲାଗିଛି ବର୍ତ୍ତମାନ ଯୁଗରେ ଇଂରାଜୀ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି ଓଡ଼ିଆଭାଷାର ସଂସ୍କୃତି ପରମ୍ପରା ଆସ୍ତେ ଆସ୍ତେ ଲୋପ ପାଉଛି ଏଥିପାଇଁ ସରକାର କିଛି ନିଷ୍ପତ୍ତି ନେବା ଦରକାର ଯାହାଦ୍ଵାରା ଓଡ଼ିଆଭାଷା ବିଶେଷକରି ଅଭିବୃଦ୍ଧି ହୋଇପାରିବ ପିଲାମାନଙ୍କର ଶିକ୍ଷା କ୍ଷେତ୍ର ହେଉ ଏବଂ ରାଜନୈତିକ ଲୋକଙ୍କର କୌଣସି ଭାଷଣ ହେଉ ସରକାରଙ୍କର କୌଣସି ଚିଠା ସେସବୁ ଓଡ଼ିଆରେ ଆସୁ